ମୁଁ ମୋର ଷଷ୍ଠ ଶ୍ରେଣୀ ପଢ଼ୁଥିବା ସମୟରେ ଏକ ଲିୟୋନାର୍ଡ଼ ଦା ଭିନ୍ସିଙ୍କର ଏକ ଫଟୋ ଚିତ୍ର ଅଙ୍କନ କରିଥିଲି ଆଉ ବହୁତ ସୁନ୍ଦର ହୋଇଥିଲା ବର୍ତ୍ତମାନ ବି ତାହା ସେହି ଚିତ୍ର ସ୍କୁଲ୍ରେ ରଖାଯାଇଛି ଆଉ ପିତା ମାତା ଆଉ ବନ୍ଧୁମାନେ ବି ମୋର ଉପରେ ଭରସା ଅଛି ଆର୍ ସୁନ୍ଦର ଭାବରେ ମୋର କାମ ଚାଲୁଅଛି